ପାଣିକି ପାଣିକି ଫିଲ୍ଟର୍ ଓ ଆକ୍ୱଗାର୍ଡ଼ରେ ଫିଲ୍ଟର୍ କରି ପିଇଲେ ପାଣି ଦେହ ସୁସ୍ଥ ରହେ ଓ ସୁୁସ୍ଥ ରହେ ଓ ଫିଲ୍ଟର କରି ପିଇବା ସବୁଠୁ ଭଲ ଆକ୍ୱାଗାର୍ଡ଼ କରି ଆକ୍ୱାଗାର୍ଡ଼ରେ କରି ଆକ୍ୱଗାର୍ଡ଼ରେ ଆମ ଆମ ଘରେ ଆକ୍ୱାଗାର୍ଡ଼ ଲୋକ ପାଣି ପିଅନ୍ତି ଓ ଆଗ ନୋକ ଆଗ ନୋକ ମାଟିହାଣ୍ଡିରେ ପିଉଥିଲେ ଏବଂ ଲୋକ ଫ୍ରିଜ୍ ଫ୍ରିଜ୍ରେ ରଖି ପାଣି ପ ପିଅନ୍ତି ହଁ ଅଧିକ ଭଲ ମାଟିହାଣ୍ଡିରେ ପିଇଲେ ଆଉ ଫିଲଟର୍ ଫିଲଟର୍ ଜାର୍ ଆଣିକି ରଖି ଗୋଳିଆ ପାଣିକି ଗୋଡ଼ିଆ ପାଣିକି ସଫା କରି ପିଇଲେ ଭଲ ଓ ଆଉ ଗନ୍ଧା ପାଣି ପିଇଲେ ଦେହ ଦେହକୁ ରୋଗ ହୋଇଥାଏ ଭଲ ପାଣି ପିଇବ ସବୁଠୁ ଭଲ ଗୋଳିଆ ପାଣି ପିଇବ ନାହିଁ ପିଇଲେ ଦେହ ରୋଗଫୋଗ ଆସିବ ସେଥିପାଇଁ ଫିଲ୍ ଘରେ ଘରେ ଆକ୍ୱାଗାର୍ଡ଼ ନଗାଉ ନଗେଇକିରି ଫିଲଟର୍ ପାଣି ପିଉ ଫିଲଟର୍ ପାଣି ପିଇଲେ ସବୁ ଦେହକୁ ଭଲ ଦେହ ସୁସ୍ଥ ରହିବ ଓ ରୋଗ ହେବ ନାହିଁ ଓ ଥଣ୍ଡା ଗରମ ଦିନେ ଗରମ ଦିନେ ଥଣ୍ଡା ପାଣି ପିଅ ଥଣ୍ଡା ଥଣ୍ଡା ପାଣି ପିଅ ଓ ସବୁଠୁ ଭଲ ମାଟିହାଣ୍ଡିରେ ପିଇଲେ ମାଟିହାଣ୍ଡିରେ ପିଇଲେ ଆଉ ଫ୍ରିଜ୍ ରଖି ପିଇଲେ ସବୁ ଫ୍ରିଜ୍ ରଖି ପିଇଲେ ସେତେ ଭଲ ନାହିଁ ମାଟିହାଣ୍ଡିରେ ରଖି ପିଇଲେ ସବୁଠୁ ଭଲ ମାଟି ହାଣ୍ଡି ରଖି ପିଇବ ଖରାଦିନେ ଦେହକୁ ସୁସ୍ଥ ରଖି ଆକ୍ୱାଗାର୍ଡ଼ ପାଣି ପିଇବ ନହେଲେ ଥ ଆକ୍ୱାଗାର୍ଡ଼ ପାଣି ପିଇବ